ମୁଁ ଯେକୌଣସି ଜାଗାକୁ ଯାତ୍ରା କରିବାର ଉଦ୍ଦେଶ୍ୟ ହେଉଛି ବା ମୋର ଇଚ୍ଛା ହେଉଛି ଗୋଟିଏ ନୂଆଁ ଜାଗାକୁ ଗଲେ ସେଠିର ନୂଆଁ ପରିବେଶ ଦେଖିବା ନୂଆଁ ପୁରୀକୁ ଯାତ୍ରା ଯେହେତୁ ସେଇଟା ଗୋଟିଏ ତୀର୍ଥ ସ୍ଥାନ ତୀର୍ଥ ସ୍ଥାନ ଦେଖିବା ପୁରୀ ମନ୍ଦିର ଠାକୁରଙ୍କୁ ଦର୍ଶନ କରିବା ଏବଂ ସେ ଅଞ୍ଚଳ କୁ ଦେଖିକି ଖୁସି ହେବା ଆଉ ଆଉ କେତେକ ଜାଗାକୁ ଯେଉଁଟା ପ୍ରାକୃତିକ ପରିବେଶରେ ଭରପୁର ହୋଇଥିବ ଜଳ ଜଳ ପ୍ରପାତ ନଦୀ ନାଳ ଝରଣା ଏମିତି ଯେଉଁ ଟୁରିଷ୍ଟ ଦର୍ଶନୀୟ ସ୍ଥାନ ମାନଙ୍କର ଯେଉଁ ଅଛି ସେଜାଗାକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଭଲ ଲାଗେ ମୋତେ ଆଉ